ସରକାର ଠାରୁ କୃଷି ପାଇଁ ନୂଆ ବିଦ୍ୟୁତ ସଂଯୋଗ ଆମେ ସରକାର ଠୁ ପାଇବୁ ତାହା ସୋଲାର୍ ଲାଇଟ୍ ହବ ଯାହା ଦ୍ଵାରା କି ସେଇ ସୋଲାର୍ ଲାଇଟ୍ ଦ୍ଵାରା ଆମେ କ୍ଷେତରେ ପାଣି ସିଞ୍ଚନ କରି ପାରିବୁ ପାଣି ସିଞ୍ଚନ ସବୁ ଆଡ଼େ ହୋଇ ପାରିଲେ ସବୁ ଫସଲ ମଧ୍ୟ ଭଲ ହେବ ଆଉ ଯେଉଁ ପନିପରିବା ମଧ୍ୟ କରିଥିବୁ ତାହା ମଧ୍ୟ ଭଲ ହେବ ପାଣି ସପରିମାଣରେ ମିଲିଲେ ତାହା ସବୁ ସୁବିଧା ମିଲିବ ଯାଦ୍ଵାରା କି ଆମର ଧାନ ପନିପରିବା ଭଲ ମଧ୍ୟ ହବ ଆଉ ବିଦ୍ୟୁତ୍ ଯୋଗାଣ ତ ସରକାର ଦ୍ଵାରା ଆମେ ମିଳିଯିବ ସେଥିରେ କୃଷିକ୍ଷେତ୍ରରେ ସବୁ କାର୍ଯ୍ୟ ମଧ୍ୟ ସଫଳ ହେଇପାରିବ କାର୍ଯ୍ୟରେ ସଫଳ ହେବା ପାଇଁ ବି ସୋଲାର୍ ଲାଇଟ୍ଟା ୟୁଜ୍ କରିକି ପାଣି ସବୁଆଡ଼େ ସପରିମାଣରେ ସିଞ୍ଚନ କରି ଫସଲ ଭଲ ହେବ